ହ୍ୟାଲୋ ଶ୍ରୀକାନ୍ତ କହୁଛୁ ଆରେ କଥା କ'ଣ କି ଆମ ପରିବାର ଟିକେ ହରି ଶଙ୍କର ଯିବା ପାଇଁ ଚାହୁଁଛନ୍ତି ନୂଆବର୍ଷରେ ବୁଲିବା ପାଇଁ ମୁଁ ତ ସେମିତି କିଛି ଗାଡ଼ି ଘୋଡ଼ା ବ୍ୟବସ୍ଥା ନାହିଁ ତେଣୁ ତୋ ଜାଣିବାରେ ତୁ ତ ଅନେକ ସମୟରେ ଯାଉ ବାହାରକୁ ତୋ ଜାଣିବାରେ ପାଖରେ ଆମର କେଉଁଠି ଭଲ କ୍ୟାବ୍ ଅଛି କି ଗୋଟେ ଦେଖିବୁ ଯଦି ହେବ ମୋତେ କହିବୁ କିନ୍ତୁ ଏତିକି ଟିକେ ଗୁରୁତ୍ୱ ଦେଇଥିବୁ ଯେଉଁ ଡ୍ରାଇଭର୍ ସେ ଗାଡ଼ି ଚଲାଉଛି ସେ ଡ୍ରାଇଭର୍ ନିଶା ଫିଶା ଯେମିତି ଖାଉ ନଥିବ କାହିଁକି ନା ଆଜିକାଲି ଡ୍ରାଇଭର୍ ବିନା ନିଶାରେ ଷ୍ଟେରିଙ୍ଗ୍ ଧରୁ ନାହାଁନ୍ତି ଫଳରେ ଆକ୍ସିଡେଣ୍ଟ୍ ଯାହା ହେଉଛି ତୁ ତ ପେପର୍ ଦେଖୁଛୁ ଟିଭି ଦେଖୁଛୁ ତେଣୁ ଏମିତି ଗୋଟିଏ ଲୋକ ଡ୍ରାଇଭର୍ ସେଥିରୁ ଠିକ୍ କରିବୁ ନା ଯଦି ଆଉ ଗୋଟିଏ କ'ଣ ଠିକ୍ ଠାକ୍ କରିପାରିବୁ ଭଲ କଥା କିନ୍ତୁ ଯଦି କେଉଁ ଓଲା ଉବେର୍ କେଉଁଠି ପାଇଲୁ ତୁ ଟିକେ ବୁଝିବୁ ଯେ ଭଲ ଡ୍ରାଇଭର୍ କିଏ ସେଇଠି ଥିବ ଗଲା ତା'ଛଡ଼ା ଗୋଟେ ଜିନିଷ ହେଉଛି ଆଜିକାଲି ଯେଉଁ କୁହୁଡ଼ି ହେଉଛି ହେଲା ସିଏ ବର୍ତ୍ତମାନ ଏ ବର୍ଷ ପାଇଁ ଆମେ ଜାଣିବାରେ ଗୋଟେ ବଡ଼ ବିପଦ ଆ ଭିତରେ କେତେ ଆକ୍ସିଡେଣ୍ଟ୍ ହେଉଛି ସକାଳୁ ସକାଳୁ ସନ୍ଧ୍ୟା ବେଳିଆ କହି ହେଉନାଇଁ ତେଣୁ ଡ୍ରାଇଭର୍ ଯଦି ଭଲ ଥିବ ଭଲ ଚଲେଇବାରେ ଅଭିଜ୍ଞତା ଥିବ ପୁରୁଣା ଡ୍ରାଇଭର୍ ହେଇଥିବ ସେମିତିଆ ଗାଡ଼ି ଟିକେ ଦେଖିବ ଆଉ ଟୋକାଳିଆ ଡ୍ରାଇଭର୍ କରିବୁନି କାରଣ ସେ ସବୁ ଚୁଙ୍ଗୁଚୁଙ୍ଗିଆ ହେଲା ଆଉ ଚଲାଉଥିବେ ଗୋଟେ କାନରେ ଦେଇଥିବେ ମୋବାଇଲ୍ ଆଡ଼େ ଗପୁଥିବେ ସେମିତିକା ଡ୍ରାଇଭର୍ ମୋଟେ କରିବୁନି ସେହି ଅନୁଯାୟୀ ଗୋଟେ ଭଲ ଗାଡ଼ି ବ୍ୟବସ୍ଥା କରିକି ମୋତେ ଟିକେ ରିସେଣ୍ଟ୍ ଖବର ଦେବୁ